ମୁଁ ଗାଈ ରଖିଛି ପାଞ୍ଚ ସାତୋଟି ଏବଂ ସେ ସାତୋଟି ଗାଈ ଡେଲି ଦୁଇ ଟାଇମ୍ରେ କୁଇଣ୍ଟାଲ୍ କ୍ଷୀର ଦିଅନ୍ତି ଏକ କୁଇଣ୍ଟାଲ୍ ଏକ କୁଇଣ୍ଟାଲ୍ କ୍ଷୀରର ମୂଲ୍ୟ ତିନି ହଜାର ଟଙ୍କା ତିରିଶ ଟଙ୍କାରେ ସେମାନଙ୍କ ପାଇଁ ସାତୋଟି ଗାଈ ପାଇଁ ନିହାତି ଦିନକୁ ସତୁରୀ ଟଙ୍କା ଗୋଟେ ଗାଈ ପିଛା ଖର୍ଚ୍ଚ ଯାଏ ଦୁଇ ହଜାର ଏକୋଇଶିଶହ ଟଙ୍କା ଖର୍ଚ୍ଚ ଗଲେ ଆଉ ଆଠଶହ ନଅଶହ ଟଙ୍କା ମୋର ପ୍ରଫିଟ୍ ହୁଏ ଯେଉଁଥିରେ କି ମୋ ପରିବାର ସେ ଗାଈ କାମ କରି ମାସକୁ ପଚିଶ ସତେଇଶି ହଜାର ଟଙ୍କା ଆମେ ଇନକମ୍ କରୁ ଏବଂ ଏ ଗାଈ ଭୁବନେଶ୍ୱର କଟକ ଗୋଶାଳାରୁ ଆଣିଥିଲୁ ଯେଉଁଠୁ କି ଖୁବ ଭଲ ଗାଈ ତା ଭିତରୁ ଚିହ୍ନି ବାଛିକିନି ଆଣି ରଖିଛି ଆଉ ଦୁଇଟା ଚାରିଟା କୁକୁର ସବୁ ପଳାଇ ଯାଇଛି ସୁରକ୍ଷା ଦେବା ପାଇଁ ଛେଳି ମଧ୍ୟ ଚାରିଟା ପାଞ୍ଚଟା ଅଛନ୍ତି ଭଲ ପାଟିଣୀ ଛେଳି ସେ ବର୍ଷରେ ଦୁଇଟା ଚାରିଟା ଛୁଆ କଲେ ବି ଦଶ କୋଡ଼ିଏ ହଜାର ଟଙ୍କା ଦିଅନ୍ତି